ଭଦ୍ରକ ଜିଲ୍ଲାରେ ସେମିତି କହିବାକୁ ଗଲେ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ହେଲା କାଳୀପୂଜା ଶିବରାତ୍ରି ହୋଲି ପ୍ରଥମାଷ୍ଟମୀ ତା'ସହିତ ରଜ ଏମିତି ବି ଆହୁରି ବିଭିନ୍ନ ପ୍ରକାରର ଲକ୍ଷ୍ମୀପୂଜା ଏମିତି ବିଭିନ୍ନ ପ୍ରକାରର ସାଂସ୍କୃତିକ ପରମ୍ପରା ରହିଛି ଯାହାକୁ ଆମ ହିନ୍ଦୁଧର୍ମର ଲୋକ ମଧ୍ୟ ଭଲ ଭାବରେ ତାକୁ ନିଡ଼ାମ୍ବର ଭାବରେ ପାଳନ କରିଥାନ୍ତି ତା'ସହିତ ଏଠି ଆମର ଧର୍ମ ନିର୍ବିଶେଷରେ ମୁସଲିମ୍ ଲୋକ ଅଛନ୍ତି ସେମାନେ ମଧ୍ୟ ବହୁତ ଈଦ୍ କୁ ବହୁତ ଏଠି ଭଲ ଭାବରେ ପାଳନ କରିଥାନ୍ତି ଏଠି ବି ଆମର ଯେଉଁ ଅଛି ଭଦ୍ରକରେ ବହୁତ ବଡ଼ ଫେମସ୍ ମସଜିଦ୍ ଅଛି ଆଉ ଏଠି ବହୁତ ଆଡ଼ୁ ଲୋକ ଆସନ୍ତି ଆସିକି ଏଠି ମଧ୍ୟ ତାଙ୍କର ପୂଜାର୍ଚ୍ଚନା ସେମାନେ ମଧ୍ୟ କରିଥାନ୍ତି କିନ୍ତୁ ସେମିତି ଦୃଷ୍ଟିରୁ ଦେଖିବାକୁ ଗଲେ ଆମର ସବୁଠାରୁ ଏଠି ଭଦ୍ରକ ଜିଲ୍ଲାରେ କାଳୀପୂଜାକୁ ଭଲ ପୂଜା ଭାବରେ ଆମେ ମାନିଥାଉ କାଳୀପୂଜାରେ କାଳୀପୂଜାରେ ଆମର ଭଦ୍ରକରୁ ସାରା ଓଡ଼ିଶାରେ ଭଦ୍ରକର ହେଉଛି ଫେମସ୍ ଆଉ ଯେଉଁଠିକୁ ବହୁତ ଆଡ଼ୁ ଲୋକ ଏଠି ପୂଜା ଦେଖିବାକୁ ଆସିଥାନ୍ତି ଏଠି ପାଖପାଖି ପନ୍ଦରଦିନ ଭଳିଆ ପୂଜା ପଡ଼େ ଆଉ ଯାତ୍ରା ମଧ୍ୟ ବିଭିନ୍ନ ପ୍ରକାର ଦଶ ପନ୍ଦର ପାର୍ଟି ଯାତ୍ରା ମଧ୍ୟ ଏଠି ପଡ଼େ ବିଭିନ୍ନ ପ୍ରକାର ମେଳା ମହୋତ୍ସବ ପଡ଼ିଥାଏ ଆଉ ବହୁତ ଦୋକାନ ଆଉ ଡେଲି ପାଖାପାଖି ହଜାର ହଜାର ଲୋକ ଲକ୍ଷ ଲକ୍ଷ ଲୋକ ଏଠି ମେଳା ଦେଖିବାକୁ ଆସିଥାନ୍ତି ସେଥିପାଇଁ ଭଦ୍ରକ ଜିଲ୍ଲାରେ କାଳୀପୂଜାକୁ ଆମେ ସବୁଠୁ ଆଗ୍ରାଧି ଦେଇଛି କାହିଁନା ଭଦ୍ରକ ଜିଲ୍ଲା କହିଲେ କାଳୀପୂଜାକୁ ବୁଝାଇଥାଏ ଏଠି କାଳୀପୂଜା ସବୁଠୁ ଭଲ ଭାବରେ ପାଳନ କରାଯାଇଥାଏ